ଆଜ୍ଞା ଆମେ ଗାଁରେ ରହୁ ଆମେ ଗାଁରେ ରହିଲା ଭିତରେ ଆମ ଗାଁରେ ଭଲ ସଜାସଜି ଭଲ ଫ୍ୟାମିଲି ଭଲ ବି ଚଳିଚୁଳା ଯାଉ ଆଡ଼ଜଷ୍ଟ୍ କରିକି ସାଇପଡ଼ିଶା ଥାନ୍ତି ଦୁଃଖରେ ସୁଖରେ ସମସ୍ତେ ସାଥି ହୁଅନ୍ତି ଆଉ ବାହାରକୁ ଗଲେ ଏକା ବୋକା ଆଉ ବାହାରେ ଯଦି କେଉଁ ଝିଅ ସହିତ ମ୍ୟାରେଜ୍ ହୋଇଗଲା ତାହେଲେ ବହୁତ କଷ୍ଟରେ ରହିବା ପାଇଁ କାରଣ ସେଠିକା ଚାଲିଚଳନ ଢ଼ାଞ୍ଚା ଆମେ କିଛି ଜାଣିନୁ ତା ବାହାରେ ଏକୁଟିଆ ବି ରହିଲେ ରୋଷେଇବାସ କରିକି ଖାଇବା ପିଇବା ବହୁତୁ କଷ୍ଟ ଲାଗେ ତଥାପି ବି ଆଜ୍ଞା ଆମେ ବାହାରେ ଯେତେବେଳେ ବି କିଛି କାମ ମିଳୁନି ବାହାରକୁ ବାଧ୍ୟ ହୋଇକି ଯିବାକୁ ପଡୁଛି ବ୍ୟଙ୍ଗଲୋର୍ ହେଉ ଚେନ୍ନାଇ ହେଉ କି ପୁନେ ହେଉ କି ବମ୍ବେ ହେଉ କି ଆଗ୍ରା ହେଉ କି ଦିଲ୍ଲୀ ହେଉ ଯେଉଁଠି ବି ହେଉ ବାହାର ଷ୍ଟେଟ୍ ମାନେ ବାହାର ଷ୍ଟେଟ୍ ଆଉ ବାହାର ଷ୍ଟେଟ୍ ରେ ଆମେ ସେମିତି ଆଡ଼ଜଷ୍ଟମେଣ୍ଟ୍ କରିକି ନିଜ ଦୁଃଖ ସୁଖ ସାଥି ହୋଇକି ଆମେ ଚଳୁ